ସାପ କାମୁଡ଼ା କିମ୍ବା ପୋକ କାମୁଡ଼ା ଭଳି ପଶୁ କାମୁଡ଼ାରୁ ସୁରକ୍ଷିତ ରହିବାର ଉପାୟ ହେଉଛି ପ୍ରଥମେ କ୍ଷତ ଜାଗାକୁ ସଫା ରଖିବା ଦ୍ଵିତୀୟତଃ ବିଳମ୍ବ ନକରି ଟିଟାନାଶ ଇଞ୍ଜେକ୍ସନ ନେବା ଏବଂ ତୃତୀୟରେ ଯେତେ ଶୀଘ୍ର ସମ୍ଭବ ଆମେ ଡାକ୍ତରଙ୍କ ସହିତ ପରାମର୍ଶ କରିବା